ଭୁବନେଶ୍ୱର ସ୍ୱାସ୍ଥ୍ୟ ସେବା ସାମାଜିକ ସ୍ୱାସ୍ଥ୍ୟର ଭିନ୍ନତା ବୃଦ୍ଧି ଲୋକମାନେ ମଧୁବାବୁଙ୍କ ପେନ୍ସନ୍ ପାଉଛନ୍ତି ଭତ୍ତା ପାଉଛନ୍ତି ଏହିସବୁ ସୁବିଧା ସୁଯୋଗ ପାଉଛନ୍ତି ଷାଠିଏ ବର୍ଷର ଅଧିକ ଲୋକମାନେ